ଦଶହରା ପର୍ବ ତ ଆମର ସବୁଠୁ ବଡ଼ ପର୍ବ ଆପଣ ମାନେ ଜାଣିଛନ୍ତି ପର୍ବପର୍ବାଣୀରେ ଆମ ଘରେ ବହୁତ ପିଠାପଣା ସବୁ କିଛି ମୋ ମାଆ କରନ୍ତି ଆଉ ମୁଁ ବି ତାଙ୍କ ପାଖରୁ କିଛି କିଛି ଶିଖିଛି ସବୁ ତ କରି ହେବନି ବାକି କିଛି କିଛି ଶିଖିଛି ମୋ ମାଆ ଦୁଧ ଗେଣ୍ଡୁଳି ପିଠା ମଣ୍ଡା ପିଠା ଏସବୁ କରନ୍ତି ବିରି ପିଠା ମୁଁ ତାଙ୍କ ପାଖରୁ କିଛି କିଛି ଶିଖିକି ସେସବୁ କରିଛି ମଣ୍ଡା ପିଠା ଦୁଧ ଗେଣ୍ଡୁଳି ମଣ୍ଡା ପିଠା ମୁଁ ଶିଖିନଥିଲି ମୋ ମାଆ ପ୍ରଥମେ ମୋତେ ସେସବୁ ଶିଖାଇଲେ ଧୀରେ ଧୀରେ ମୁଁ ସେ ପିଠା ସବୁ କଲି ମୁଁ ଆହୁରି ବହୁତ ବି ରୋଷେଇ ସେଇ ସମୟରେ ଆମ ଘରେ ବହୁତ ରୋଷେଇ ବି ହୁଏ ବହୁତ ନୂଆ ନୂଆ ରେସିପି ମାଆ କରନ୍ତି ପନିର ରେସିପି ପନିର କରନ୍ତି